ମ୍ୟାଡ଼ାମ୍ ନମସ୍କାର କେନ୍ଦୁପଡ଼ା ସି ଆର୍ ପି ପିଙ୍କି ମହାପାତ୍ର କହୁଛି ଏହି ମଞ୍ଚ କିଛି ବୁଝିବା ପାଇଁ ଫୋନ୍ କରିଥିଲି ଆପଣଙ୍କ କତିକି ଆଉ ମଞ୍ଚ ମଞ୍ଚ ସି ଆଇ ପି ଲୋନ୍ ଜଣକର ଆଣିବାର ଥିଲା ତ ସେଇଠି ଆଉ ଯେଉଁ ଗୋଟେ ଏସ୍ ଏଚ୍ ଜି ସି ଆଇ ପି ଲୋନ୍ ଆଣିବାର ଥିଲା କେତେ କେତେ କ'ଣ କେମିତି ଡକୁମେଣ୍ଟ୍ କ'ଣ କ'ଣ ଦରକାର ଗୋଟେ ଏସ୍ ଏଚ୍ ଜି ଫାଷ୍ଟ୍ ଟାଇମ୍ ଏଇଟା ଆଣିବ

ଆଜ୍ଞା

ହଉ ଆଜ୍ଞା

ଆଜ୍ଞା ହଁ ଆଜ୍ଞା ଏନ୍ ଆଇ ପି ଆଜ୍ଞା ଆଜ୍ଞା ଆଉ

ଆଜ୍ଞା ଯେକୌଣସି ବିଜ୍ନେସ୍ ସେ ନେଇକି ଯେକୌଣସି କୁକୁଡ଼ା ଫାର୍ମ୍ ହେଉ ଛେଳି ଚାଷ ହେଉ କରିବେ ଆଉ ଆଜ୍ଞା ଆଉ ଭି ଆର୍ ପି ଅଜ୍ଞା ଭି ଆର୍ ପି ଲୋନ୍ଟା କେମିତି କ'ଣ ଲାଗିବ ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆଉ ହଁ ଦେଇପାରିବି ସେଟା ଦଶ ଜଣ ଖଣ୍ଡେ ଗରିବ ଅଛନ୍ତି ଆଉ

ଆଜ୍ଞା ଆଜ୍ଞା ଆଉ ଗୋଟେ ନୂଆ ନୂଆ ସେଇଠି ହେବାର ଅଛି ତ କ'ଣ କ'ଣ ସେମିତି ଡକୁମେଣ୍ଟ୍ ଆଣିବି ଆଜ୍ଞା ଆଜ୍ଞା

ଆଜ୍ଞା ଆଉ ଏସ୍ ଏଚ୍ ଜି ଏସ୍ଏଚ୍ଜିର କ'ଣ କଲେ ମଞ୍ଚର ଉନ୍ନତି ହୋଇପାରିବ ଏସ୍ ଏଚ୍ ଜି କ'ଣ

ଆଜ୍ଞା ଆଉ ପ୍ରେସିଡ଼େଣ୍ଟ୍ ସେକ୍ରେଟାରୀ କେମିତି ଚେଞ୍ଜ୍ ହେବେ କେମିତି କ'ଣ ଚେଞ୍ଜ୍ ହେବେ

ଆଜ୍ଞା ଆଜ୍ଞା ନମସ୍କାର